ହ୍ୟାଲୋ ଲକ୍ଷ୍ମୀ ହୋଟେଲ୍ ଏ ଦୁଇ ଘଣ୍ଟା ପୂର୍ବରୁ ଖାଦ୍ୟ ଅର୍ଡ଼ର୍ କରିଥିଲି ସେ ଖାଦ୍ୟ ଖାଇଲି ଯେ ଭଲ ଟେଷ୍ଟ୍ ଥିଲା କିନ୍ତୁ ଏ ରୁଟି ଟିକେ ତଡ଼କାଟା ପଡ଼ିଯାଇଥିଲା ସେଇଟା ଟିକେ କିନ୍ତୁ ଚିକେନ୍ ଭଲ ଥିଲା ଚିକେନ୍ ପରି ସେସବୁ ଭଲ ଥିଲା ସେ ଭଲ ଟେଷ୍ଟ୍ ଲାଗୁଥିଲା ଖାଇବା ଟେଷ୍ଟ୍ଫୁଲ୍ ଥିଲା ତ ସେଇଟା ଟିକେ ଦେଖିବେ ସେଟା ଆପଣଙ୍କର ଯେଉଁ ଲୋକ ଅଛନ୍ତି ସେମାନଙ୍କୁ ଟିକେ ଚେକ୍ କରିବେ ସେଇଟା ଠିକ୍ ପୋଡ଼ି ଯାଇଥିଲା ନା ସେଇଟା ସେଇ କଥା କହୁଥିଲି ନହେଲେ ଖାଇବା ଟେଷ୍ଟ୍ ମ ତମର ପୁରା ଓକେ ଅଛି